ଏକ ଜାନୁଆରୀ ଦୁଇହଜାର ଉଣେଇଶି କୋଡ଼ିଏ ନଭେମ୍ବର ଦୁଇ ହଜାର ବାଇଶି ପଚିଶି ଡିସେମ୍ବର ଦୁଇ ହଜାର ତେଇଶି ପନ୍ଦର ଅଗଷ୍ଟ ଦୁଇ ହଜାର କୋଡ଼ିଏ ତେର ଫେବୃଆରୀ ଦୁଇ ହଜାର ଚବିଶି